ମୁଁ ବିଭିନ୍ନ ପ୍ରକାର ପଲିସି ବିଷୟରେ ଆମକୁ ଅବଗତ ପାଇଁ ଇଣ୍ଟରନେଟ୍ ମାଧ୍ୟମରେ ଆମେ ସବୁ ପ୍ରକାର ପଲିସି ଜାଣିପାରୁଛୁ ଏହା ଆମ ପାଇଁ ଖୁବ୍ ଭଲ ଏବଂ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁଛି କାରଣ ଇଣ୍ଟରନେଟ୍ର ମାଧ୍ୟମରେ ଯେକୌଣସି ପଲିସି ମୁଁ ଚାହିଁଲି ଜାଣିବାକୁ ଚାହିଁଲି ସେହି ପଲିସି ବିଷୟରେ ସବୁ କିଛି ଲେଖା ଅଛି ଏବଂ ପଲିସି ବିଷୟରେ ପଲିସି କାହା ପାଖକୁ ଯିବ କେମିତି କରିବ ସବୁ କିଛି ଆବିର୍ଭାବ ଅଛି ଏବଂ ବିଭିନ୍ନ ପ୍ରକାର ପଲିସି ସରକାରୀ ପଲିସି ହେଉକି ପ୍ରାଇଭେଟ୍ ପଲିସି ହେଉ ସବୁ ପ୍ରକାର ପଲିସି ଇଣ୍ଟରନେଟ୍ ମାଧ୍ୟମରେ ଉପଲବ୍ଧ ଅଛି ଏହା ଖୁବ୍ ଗୁରୁତ୍ୱପୁର୍ଣ୍ଣ ବୋଲି ମୁଁ ଭାବୁଛି